ଦେଖନ୍ତୁ ବିଶାଳ ଏ ବ୍ରହ୍ମାଣ୍ଡ ଆମର ଯେମିତି ଆମ ସୌରମଣ୍ଡଳ ଅଛି ଏମିତି ମହାକାଶରେ ଅନେକ ସୌରମଣ୍ଡଳ ଥାଇପାରେ ବୋଲି ଆମେ ଭାବୁଛେ ଯେମିତିକି ଆମେ ମଧ୍ୟ ମଝିରେ ମଝିରେ ଦେଖୁଥିବେ ଆମେ କେବେ ଖବର ପାଇଛେ ଏମିତି ବି ସିନେମା ବି ତିଆରି ହୋଇଛି ଏଲିଏନ୍ସ ଯେଉଁଟାକି ଅନ୍ୟ ଗ୍ରହର ଜୀବନ୍ତ ଜୀବନମାନେ ଜୀବନକୁ ନେଇକି ଆଉ ସେଥିପାଇଁ ଆମକୁ ଲାଗୁଛି ଆହୁରି ମଧ୍ୟ ଆମ ଭଳି ପୃଥିବୀ ଭଳି ଅନେକ ପୃଥିବୀ ଏ ସୌରମଣ୍ଡଳରେ ମଧ୍ୟ ଥାଇପାରନ୍ତି ଆଉ ମୋତେ ଯେମିତି ଲାଗୁଛି କାହିଁକିନା ଏତେ ବଡ଼ ମାନେ ତରା ଅଛନ୍ତି ଯେ ଏତେ ଗ୍ରହ ନକ୍ଷେତ୍ର ଅଛନ୍ତି ଯାହା ଭିତରେ ଯେ ପୃଥିବୀରେ ଯଦି ଜୀବସତ୍ତା ଥାଇ ଅଛି ତା'ହେଲେ କାହିଁକି ଅଲଗା ଗ୍ରହରେ କାହିଁକି ଜୀବସତ୍ତା ନଥିବ ସେମିତି ହୁଏତ ଆମେ ଆମର ଗଠନ ଯେମିତି ହୁଏତ ସେଠିକାର ଗଠନ ସେମିତି ନଥିବ କିମ୍ବା ଆମର ଜୀବନଶୈଳୀ ଯେମିତି ତାଙ୍କର ତାଙ୍କର ଜୀବନଶୈଳୀ ସେମିତି ନଥିବ କିନ୍ତୁ ଆମ ଭଳି ଜୀବନଯାପନ କରୁଥିବା ପଶୁ ପକ୍ଷୀ ମଣିଷ ଭଳି ଲୋକ ମଧ୍ୟ ଥାଇପାରନ୍ତି ଯାହାକି ମୋତେ ଲାଗୁଛି ଏମିତି ବି ବହୁତ ଗ୍ରହ ଥିବ ଯେଉଁଠିକି ଜୀବସତ୍ତା ଅଛି